ଆମେ ତ ନିଜେ ସଂସ୍କୃତିକୁ ଭେଟିବାକୁ ଚାହିଁଲେ ଆମର ପୁରାତନ ସଂସ୍କୃତି ଏବଂ ଭାରତୀୟ ସଂସ୍କୃତିକୁ ଆମେ ଦିଗଦର୍ଶନ ଦେବା ବା

ସବୁଯାକ ଏଇ କଳା ଏବଂ ନିର୍ଦ୍ଧିଷ୍ଟ ସ୍ଥାପତ୍ୟ ପାଇଁ ମିଳିଥାଏ ତ ଏଇ ପଟ୍ଟଚିତ୍ର ଏବଂ ଚାନ୍ଦୁଆର ପ୍ରୟୋଗ ଏଇ ସବୁ ପ୍ରକାର କରାଯାଏ ଆମେ ଯଦି ଆମର ବିଦେଶୀ ପରିଚ୍ଛେଦକୁ ଛାଡ଼ି ନିଜର ଦେଶୀ ଦେଶର ନିଜ ଦେଶର ହସ୍ତଶିଳ୍ପ ଏବଂ କଳାକୁ ବହୁତ ଗ୍ରହଣ କରି ପାରିବା ଆମେ ତା'ହେଲେ ଆମ ଦେଶ ପାଇଁ ଏବଂ ଏଇଟା ସମାଜ ପାଇଁ ମଙ୍ଗଳର କାରଣ ହେବ ଏବଂ ଭାରତୀୟ ପଟ୍ଟଚିତ୍ର ଏବଂ ଚାନ୍ଦୁଆ

ତାରକସି କାମ ପାଇଁ ତାଳଚେର ସମ୍ବଲପୁରୀ ପାଇଁ ସମ୍ବଲପୁରୀ ବାନ୍ଧେଣୀ କପଡ଼ା ପାଇଁ ଇତ୍ୟାଦି ବହୁ ବିଭିନ୍ନ ପ୍ରକାର ଦେଶର କପଡ଼ା ଅଛି ଆମର ତ ଭାରତୀୟ ସଂସ୍କୃତିରେ ଏଇରା କଳା ଏବଂ ହସ୍ତସିଳ୍ପ ପ୍ରୟୋଗ କରାଯାଏ ଏବଂ ପଟ୍ଟଚିତ୍ର ଚାନ୍ଦୁଆ ତାରକସି ସମ୍ବଲପୁରୀ ବାନ୍ଧେଣୀ କପଡ଼ା ଇତ୍ୟାଦି ପ୍ରୟୋଗ କରାଯାଏ